ବଗିଚାରେ ଉତ୍ପାଦିତ ଫୁଲଫଳ ହେଉଛି ମଣିଷର ଗୋଟିଏ ଅତି ଆନନ୍ଦର ଜିନିଷ କାହିଁକି ମୁଁ ଗୋଟେ ବଗିଚା କରିଛି ତା' ଦେହରେ ଫୁଲଗଛ ଲଗେଇଛି ପନିପରିବା ଗଛ ବୁଛ ଲଗେଇଛି ମୋର ଭାଇବନ୍ଧୁ ପଡ଼ାପଡ଼ୋଶୀ ଶିଖି ଆସି ମାଗିଲା ମଦ୍ୟଟା ସେ ଅମୁକେଇ କରିଛୁ ଦେଲୁନି ତାକୁ ଦେବା ମୋର ହେଉଛି ଧର୍ମ କାହିଁକିନା ସେ ମୁଁ ପଡ଼ୋଶୀ ଏବଂ ତାକୁ ଦେଲେ ସେ ଖୁସି ହବ ମୋତେ ବି ଖୁସି ଲାଗିବ କି ଫୁଲ ଲଗେଇଛି ନିଜେ ବଗିଚାରେ ବୁଲିଲା ବେଳେ ଆନନ୍ଦ ଉପଭୋଗ କଲି କି ଠାକୁର ପୂଜା କରିବା ପାଇଁ ମୋ ପରିବାର ହଉ କି ପଡ଼ୋଶୀ ହଉ କିଏ ଦୁଇଟା ନେଇ ଠାକୁର ପୂଜା କଲା ସିଏ ବି ଖୁବ ଆନନ୍ଦ ଉତ୍ସାହିତ ହେଲା କିମ୍ବା ଆମର ବନ୍ଧୁବାନ୍ଧବ କିଏ ଆଇଲେ ପନିପରିବା ହେଇଛି ଦେଖି ସେମାନେ ଖୁସି ହବା ସତେ ସେମାନେ ବି ମାଗିଲେ ମୁଁ ତାଙ୍କୁ ଦେଲେ ମୋତେ ବି ଖୁସି ଲାଗିଲା ଏଇ ହେଉଛି ମଣିଷର ଆନନ୍ଦ ପରସ୍ପରକୁ ସ୍ନେହ ମମତା ବାଣ୍ଟିଲା ଭଳିଆ ଯେକୌଣସି ଜିନିଷ ଆପଣ କରିଛନ୍ତି ଯଦି ତାକୁ ପରସ୍ପରକୁ ଦିଅନ୍ତୁ ସେଇଟା ହେଉଛି ସବୁଠାରୁ ବଡ଼ ଖୁସି ଆନନ୍ଦ କାହିଁକି ସେ କଥାଟା ସେ ବି ଚାରିଆଡ଼େ କହିବେ ମୁଁ ଯାଇଥିଲି ମୋ ବନ୍ଧୁ ଘରକୁ ମୁଁ ବନ୍ଧୁ ଏମିତି ସବୁ କରିଛି ମୋତେ ଦେଲା କି ସେ ପଡ଼ୋଶୀ ଯିଏ କହିବା ସେ ଅମକେଇ କରିଛି ମୋତେ ଏମିତି ସବୁ ତାର ପରିବା କରିଛି ମୋତେ ବି ହେଇ ଦେଉଛି ଏଇଟା ଗୋଟେ ମଣିଷ ଜୀବନରେ ଖୁସି ଆନନ୍ଦ ବଗିଚା ମାଧ୍ୟମରେ ମିଳେ ଆଉ